ହଁ ଭାଇ କ'ଣ କରୁଛନ୍ତି ହଁ ହଁ ହଁ ହଁ ଆଉ ପିଲାମାନଙ୍କର ତ ସବୁ ପରୀକ୍ଷା ସରିଲା ଏବେ ହେଲା ହଁ ପରୀକ୍ଷା ସରିଲା ହେଲେ କୁଆଡ଼େ ବୁଲିବାକୁ ଯିବା ବୋଲି ଭାବୁଥିଲି ଘରେ କଥା ହେଉଥିଲି ଯେ ଏ ସବୁ ଜଳଭଣ୍ଡାର ଆଡ଼େ ଯିବା କି ସିଆଡ଼େ ସୋରଡା ଆଡ଼େ ଯିବା ହେଲା ହଁ ସିଆଡ଼େ ଯିବା ପିକନିକ ରୁଷେଇ ବାହାରିଆ କରିବା ହେଲା ନହେଲେ ଭଲ ରେଷ୍ଟୁରାଣ୍ଟ୍ ଦେଖିକିରି ଖାଇବା ହେଲେ ଗାଡ଼ି ଫାଡ଼ି ବୁଝିବା କ'ଣ ହେଲେ ଗାଡ଼ି ବୁଝିବା ଯାହା ଆଉ କାହାକୁ ତ ନେବାନି ଆମେ ଦୁଇ ପଡ଼ିଶା ଘର ଏକା ଯିବା ହେଲା ହଁ ଦୁଇ ପଡ଼ିଶା ଯିବା ଏଇଠୁ ଆମେ ଏକଜାଟ ସାତଟା ବେଳକୁ ଗାଡ଼ି ମୁଁ ବୁଝୁଛି କେତେ ପଇସା ନେବ କ'ଣ ହେଲା ଏଇଠୁ ଏଇଠୁ ଆମେ ସାତଟାକୁ ବାହାରିବା ଟିକିଏ ଏବେ ସିନା ମେଘୁଆ ପାଗ ହେଉଛି କିନ୍ତୁ ଖରା ହେଉଛି ନା ଏବେ ଆଜି ମେଘୁଆ ପାଗ ଅଛି କାଲି ପହରଦିନଠୁ ଖରାପାଗ ହେବ ଗାଡ଼ି କେଉଁଦିନ ମୋର ଜଣେ ଚିହ୍ନା ଅଛନ୍ତି ବନ୍ଧୁ ଜଣେ ତାକୁ ଗାଡ଼ି ତା'ର ଅଛି ଗାଡ଼ି ତାର କଇବି ତ ଆମେ ସକାଳ ଏକଜାଟ ଏଇଠୁ ଛଅଟାକୁ ବାହାରି ପଡ଼ିବା ସୋରଡ଼ା ପହଞ୍ଚିଲା ବେଳକୁ ସାତ ଆଠ ହେବ ସେଇଠି ଟିଫିନ କରିବା କରିକିରି ଆମେ ଯିବା ସୋରଡ଼ା ଜଳଭଣ୍ଡାର ଦେଖିବା ଯଦି ସେଇଠି କିଛି ବୋଟର ସୁବିଧା ଥିବ ନହେଲେ ସେ ଜଳଭଣ୍ଡାରରେ ବୁଲିବା ବ୍ୟବସ୍ଥା ଯଦି ଥିବ ତ ଡଙ୍ଗା ସାହାଯ୍ୟରେ ସେଇଠି ବୁଲଚାଲ କରିବା ହେଲାବୁଲଚାଲ କରିବା ହଁ ବୁଲଚାଲ କରିବା ବୁଲଚାଲ କରିକି ଆସିବା ସେଇଠୁ ନହେଲେ ତୁ

ବସ୍ ଆଉ ଗଲେ ଆମେ ବସରେ ଗଲେ ଆମକୁ ସୁବିଧା ହେବନି ବୁଝିଲେ କି ବସରେ ଗଲେ ସୁବିଧା ଏଇଠୁ ଆମେ ପର୍ସନାଲ ଗାଡ଼ି କରିକି ଯିବାକୁ ପଡ଼ିବ ପର୍ସନାଲ ଗାଡ଼ି ନକରିକି ଗଲେ ଆମକୁ ହଁ ପର୍ସନାଲ ଗାଡ଼ି ବୁଝିବା ବୁଝିକିରି କେତେ ପଇସା ନେଉଛି କ'ଣ ଆଉ ପର୍ସନାଲ ଗାଡ଼ି କରିକି ଯଦି ନ ଯିବା ଆମେ ବସରେ ଗଲେ ଆମକୁ ଆମେ ସେଇ ଆମେ ଟିକିଏ ସେ ଜଳଭଣ୍ଡାର ସାରା ସେଇଠୁ ଚାଲିକି ଯିବା ସେଇଠି ଯେଉଁଠି ପିକନିକ କରିବା ରୋଷେଇ କରିବା ଏସବୁ ଅଛି ନା ଯାବତୀୟ ଜିନିଷ ତେଣୁ ବସକୁ ଆମକୁ ପରଫେକ୍ଟ ହେବନି ଆମକୁ କିଛି ଗାଡ଼ି ଗୋଟେ କରିବା ସେ ଦୁଇ ହଜାର ପଚିଶ ଶହ ନ ଯାହା ନେବ ଅଧା ଅଧା କରିଦେବା ସେଇଠି ଜଳଭଣ୍ଡାର ଅଛି ତା'ପରେ ସେଇଠି ପାଖାପାଖି ଯଦି ଗାଡ଼ିଟେ କରି ଆମେ ଯିବା ସେ ପାଖାପାଖି ବି ଯାହା ଥିବ ସେ ସବୁ ବୁଲିକିରି ଆମେ ଆସିବା ବୁଝିଲ କି ତ ସେଇଠୁ ବୁଲଚାଲ କରିକିରି ଆସିଲେ ଆସିକି ସାତଟା ଆଠଟା ହେବ ଯଦି ଟାଇମ ହେବ ଘରେ ଆସିଲେ ରୋଷେଇ କରିକି ଖାଇବା ନହେଲେ ଆମେ ରାସ୍ତାରେ କେଉଁ ଢାବାରେ ହେଲେ ଖାଇଦେବା ନାହାନୁ ପାର୍ଟି କରଦେବା ଦୁଇ ପଡ଼ୋଶୀ ତ କ'ଣ ଅଛି ହେଲା ଆଉ ନାନ ପାର୍ଟି କରିକି ଖାଇଦେବା ଗୋଟେ ଦିନ ତ ପରୀକ୍ଷା ତ ସରିଲାଣି ପିଲାମାନଙ୍କର ହେଲା ଆଉ ବୁଲଚାଲ କରି ଆସିବା ଆଉ ନା କ'ଣ ହଁ ହେଲେ ମୁଁ ଗାଡ଼ି ଠିକ କରୁଛି ଗାଡ଼ି ଠିକ କରିବି ଗାଡ଼ି ଠିକ କରିକି କେତେ ପଇସା ହେଉଛି କ'ଣ ମୁଁ ଜଣେଇବି ଆପଣଙ୍କୁ ହେଲା ହେଲା ଯେଦି ଜଣେଇଲି ଆପଣ ଯେଦି ହଁ କରିବେ ହଁ କଲେ ଏକା ଗାଡ଼ିଟା ବୁଝିବା ନା ହେଲା ହେଲେ ଗାଡ଼ି ବୁଝିଲି ହଉ ଠିକ ଅଛି ହଉ ରଖିଲି ଭାଇ